ଜଗନ୍ନାଥଙ୍କ ଗୀତ ବହୁତ ହିଁ ପସନ୍ଦ ଆଉ ବହୁତ ହିଁ ସୁନ୍ଦର ଲାଗେ କାରଣ ପ୍ରଭୁ ଜଗନ୍ନାଥ ଶ୍ରୀ ଜଗତର ନାଥ ସେ ସମସ୍ତଙ୍କୁ ତାଙ୍କ ହାତରେ ବାଟ କଢ଼ାଇ ନିଅନ୍ତି ଓ ଆମର ଛୋଟ ଛୋଟ ଭୁଲ ହେଉ ଛୋଟ ହେଉ ବା ବଡ଼ ହେଉ ଯାହାବି ଭୁଲ ହଉ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିଦିଅନ୍ତି ସେଥିପାଇଁ ମୁଁ ପ୍ରଭୁ ଜଗନ୍ନାଥ ଙ୍କୁ ବହୁତ ହିଁ ଭଲ ପାଏ ଆଉ ତାଙ୍କ ପାଖରେ ମୁଁ ଚିରକୃତ କାରଣ ସେ ମୋ ବାପା ମା ଭାଇ ଭଉଣୀ ସମସ୍ତଙ୍କୁ ଖୁସିରେ ରଖିଛନ୍ତି ଭଲରେ ରଖିଛନ୍ତି ତାଙ୍କର ଏହି ଉ ସୁନ୍ଦର ବେଶ ବହୁତ ହିଁ ସୁନ୍ଦର ତାଙ୍କର ସେ ଅଧାଗଢ଼ା ବେଶ ମୋତେ ବହୁତ ହିଁ ସୁନ୍ଦର ଲାଗେ ଯେମିତି କି ଏବେ ଜଗନ୍ନାଥଙ୍କର ଗୋଟିଏ ଗୀତ ବାହାରିଛି ଯାହା ହେଉଛି କି ହେ ଜଗ ଜଗତର ଜଗତରେ ପାଇବୁନି ଏମିତି ଠାକୁର ଟିଏ ଜଗତରେ ପାଇବୁନି ଏମିତି ଠାକୁରଟିଏ ଏ ଗୀତ ଆଉ ଆଉ ହଉଛି କି ଅ ହେ ଜଗା ତୁ କଳା ଅନ୍ଧାରରେ ମୋତେ ମିଶାଇ ଦେ ଯେମିତି କି ଜଗନ୍ନାଥ କହୁଛନ୍ତି ମୁଁ ଗୀତ ବୋଲିବାର ତାତ୍ପର୍ଯ୍ୟ ଏଇଆ କି ହେ ଜଗା ତୁ କଳା ଅନ୍ଧାରରେ ମୋତେ ମିଶାଇ ଦେ ତୋର ଯୋ ଛୋଟ ଏହି କଳା ଅନ୍ଧାର ଅଛି ସେ ଅନ୍ଧାରର ଆଲୋକ ଆଣିବା ପାଇଁ ଅନ୍ଧାରକୁ ଦେଖିଲେ ଆମେ ଆଲୋକଙ୍କୁ ମନେ ରଖି ପାରିବା କି ଆଲୋକକୁ ଆମେ ନିଜେ ସ୍ପର୍ଶ କରି ପାରିବା ଆମେ ଛୋଟ ଛୋଟ କଥା ହେଉ ଯେମିତିକି ଆମେ ଅନ୍ଧାରରେ ରହିଛୁ କିନ୍ତୁ ସେତେବେଳେ ଆମେ ଆଲୁଅକୁ ମନେ ପକାଉଛୁ ଆଉ ଯେତେବେଳେ ଆମେ ଆଲୁଅରେ ରହିଛୁ ସେତେବେଳେ ଆମେ ଅନ୍ଧାରକୁ ମନେ ପକାଉଛୁ କାରଣ ଅନ୍ଧାର ଥିଲେ ହିଁ ତୁମେ ଆଲୁଅଙ୍କୁ ଚିହ୍ନି ପାରିବ ଆଉ ଆଲୁଅ ଥିଲେ ହିଁ ତୁମେ ଅନ୍ଧାରକୁ ଚିହ୍ନି ପାରିବ ପ୍ରଭୁ ଜଗନ୍ନାଥ ସେମିତି ତାଙ୍କ କଳା ଅନ୍ଧାରରେ ଆମକୁ ମିଶାଇ ଦେବେ କାରଣ ତାଙ୍କର ସେ କଳା ଅନ୍ଧାର ଭିତରେ ଗୋଟିଏ ସୁନ୍ଦର ଆଲୋକର ଆଲୋକର ସ୍ପର୍ଶ ଦେଖାଯାଉଛି ଯାହାକି ଜୀବନକୁ ଆଗେଇ ନେବ ସୁନ୍ଦର ପରିବେଶ ଗଢ଼ିଦେବ ପ୍ରଭୁ ଜଗନ୍ନାଥଙ୍କ ପାଖରେ ବାସ୍ ଏତିକି ପ୍ରାର୍ଥନା ଆମ ଏ ଭାରତ ବର୍ଷକୁ ସବୁବେଳ ପାଇଁ ତାଙ୍କର ଛାଇ ଅନ୍ଧାରରେ ଘଣ୍ଟ ଘୋଡ଼ାଇ ରଖନ୍ତୁ ଘ କେବଳ ଛାଇ ଅନ୍ଧାରର ମାନେ ଯେ କେବଳ ଅନ୍ଧାର ଘୋଟି ଆସେ ନାହିଁ ସେ ଅନ୍ଧାର ଭିତରେ ଆଲୋକକୁ ବାଟ ପଢାଇବା ପାଇଁ ପ୍ରଭୁ ଜଗନ୍ନାଥ କହିଛନ୍ତି କି କଷ୍ଟ କଲେ ହିଁ କୃଷ୍ଣ ମିଳେ ତେଣୁକରି ଆମକୁ ଅନ୍ଧାର ଭିତରେ ଆଲୋକକୁ ଖୋଜିବାକୁ ପଡ଼ିବ ସୁଖ ଅଛି ଦୁଃଖ ଅଛି ମଣିଷ ଜୀବନରେ ସୁଖ ଦୁଃଖ ଲାଗିରହେ ସେଥିରେ କେବଳ ଆମକୁ ଯେତେ ଯେତେବେଳେ ଆମେ ଦୁଃଖ କରିଥାଉ ସେତେବେଳେ କିନ୍ତୁ ବହୁତ ଭାବିଥାଉ କି ମୁଁ ଖୁସି ସମୟରେ ଏମିତି କିଛି ଖୁସି ଥିଲି ଆଜି ମୋତେ ଦୁଃଖ ଲାଗୁଛି ଯେତେବେଳେ ଆମେ ଖୁସି ଥାଉ ସେତେବେଳେ ଏ ଛୋଟ ଛୋଟ ଦୁଃଖ ଆମକୁ ମନ ପକାଇ ଖୁସି କରାଇଦିଏ କାହିଁକି କାରଣ ଖୁସି ଯେତେବେଳେ ଆମ ମନରେ ଛୁଏଁ ସେତେବେଳେ ଆମ ଦୁଃଖ ବି ଆମ ମନକୁ ଆସେ କି ଆମେ ଏ ଦୁଃଖରେ ଥିଲୁ ଆମେ ଦୁ କଷ୍ଟରେ ଥିଲୁ ଆଜି ଆମେ ସେ କଷ୍ଟରେ ଥିଲୁ ଆଜି ଆମେ ସେ କଷ୍ଟ କରିଛୁ ବୋଲି ଆଗକୁ ବଢ଼ିଛୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ବାସ୍ ଏତିକି ପ୍ରାର୍ଥନା ଆଉ ଆମ ଭାରତବର୍ଷକୁ ଆମ ଜୀବନକୁ ସବୁବେଳ ପାଇଁ ଖୁସିରେ ରଖନ୍ତୁ ଭଲରେ ରଖନ୍ତୁ ବାସ ଜୟ ଜଗନ୍ନାଥ